ଆମେ ବର୍ଷା ଋତୁରେ ଗଛ ଗୁଡ଼ିକୁ ବେଶୀ ପାଣି ଦେବାକୁ ପଡ଼େନି କିନ୍ତୁ ଶୀତ ଋତୁରେ ଏବଂ ବର୍ଷ ଏବଂ ଆମର ଗ୍ରୀଷ୍ମ ଋତୁରେ ପାଣି ଦେବା ପାଇଁ ପଡ଼ିଥାଏ ଏବଂ ସେମାନଙ୍କ ମୁହଁରେ ଖତ ଏବଂ ଜୈବିକ ସାର ଦେବାପାଇଁ ପଡ଼ିଥାଏ